ଉଣେଇଶହ ସଢ଼ଚାଳିଶ ମସିହା ଅଗଷ୍ଟ ପନ୍ଦର ପର ଠାରୁ ଆମର ଭାରତର ଇତିହାସ ବହୁତ ବଡ଼ ବୋଲି ଆମେ ଜାଣିଛେ ଯେମିତି କି ଆମର ମହାତ୍ମା ଗାନ୍ଧୀ ଗୋପବନ୍ଧୁ ଦାସ ଜବାହାରନାଲ ନେହେରୁ ଏମାନଙ୍କ ବଳିଦାନରେ ଭାରତ ଆଜି ସ୍ୱାଧୀନତା ହୋଇଛି ଭାରତର ଇତିହାସ କହିଲେ ଆମେ ବହୁତ ସାରା ରାଷ୍ଟ୍ର ଆମଠାରୁ ବିଚ୍ଚିନ୍ନ ହୋଇ ଯେମିତି କି ପାକିସ୍ତାନ ବାଙ୍ଗଲାଦେଶ ନେପାଳ ଭୁଟାନ ଆଜି ନିଜର ଆଭିଜାତ୍ୟ ବିସ୍ତାର କରିଛନ୍ତି ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଆଜି ଗଠିତ ହୋଇଛି ଭାରତର ଇତିହାସ ଆମେ ଯଦି ଦେଖିବା ଭାରତ ଏକ ମହାନ ଦେଶ ରୂପେ ଗଣତି ହେଉଛି ସାରା ବିଶ୍ୱରେ ଯେମିତି କି ଆମର ମହାତ୍ମାଙ୍କର ଭାରତ ଛାଡ଼ ଆନ୍ଦୋଳନ ହେଉ ସୁବାସ ବୋଷଙ୍କର ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ଏସବୁ ନେଇକି ଆଜିକାଲି ଆଜିର ଯୁବପିଢ଼ି ଆଗକୁ ବଢ଼ୁଛନ୍ତି ଯାହାକି ଭାରତର ଗର୍ବ ଆଉ ଗୌରବ